ଜାନୁଆରୀ ତିନି ଉଣେଇଶହ ଅଠଷଠି ଫେବୃଆରୀ ପାଞ୍ଚ ଦୁଇ ହଜାର ଛ' ତିନି ସେପ୍ଟେମ୍ବର ଦୁଇ ହଜାର ଦଶ ଚାରି ଅକ୍ଟୋବର ଦୁଇ ହଜାର ବାଇଶ ତିନି ଜାନୁଆରୀ ଦୁଇ ହଜାର ତେଇଶ